ହଁ ମୁଁ ଥରେ ଆମର ଅସାଧାରଣ ସନ୍ତରଣ ପ୍ରଶିକ୍ଷଣ ଯାହାକି ଆମ ଯୋଗ ଯେଉଁ କରେ କିଭଳି ଭାବରେ ଯୋଗରେ ଆମେ ପହଁରି ବି ଶିଖିବା ସେ ବି ଚେଷ୍ଟା କରିଥିଲି ପୋଖରୀ ଯାଇ କିନ୍ତୁ ମୁଁ ବାରମ୍ବାର ଚେଷ୍ଟା କରିକି ମଧ୍ୟ ବିଫଳ ହେଲି ତା'ପରେ ଭାବିଲି ଆମ ଗାଁ ଲୋକ କହିଲେ କିରେ ଏଇଟା ଏମିତି କ'ଣ ପହଁରୁଛି ଗୋଟିଏ ପୋଖରୀଟା ଭିତରେ ତେଣୁ ସେମାନେ ଆଉ ଜାଣିପାରିଲେନାହିଁ ସେମାନଙ୍କୁ ଆସିକି ପଦାରେ ବୁଝାଇଲି ଯେ ଏମିତି ଗୋଟିଏ ଯୋଗ ଟାଇପ୍ର ଅଛି ଗୋଟିଏ ସେ ପହଁରିବା ପାଇଁ ଯଦି ସେମିତି ମୁଁ ପହଁରେ ହୁଏତ ଆଗକୁ ବହୁତ ଥର ଚେଷ୍ଟା କଲାପରେ ବିଫଳ ହେଲି ତା'ପରେ ମୁଁ କେବେ ଆଉ ଚେଷ୍ଟା କରିନାହିଁ ସେମିତି ପହଁରିବାକୁ ଆଉ